ହ୍ୟାଲୋ ଭାଇ କେଉଁଠି ହେଲେଣି କଣ ଜାଣି ପାରୁନାହାନ୍ତି ମୁଁ ଅମ୍ରିତା ରାଜନଗରରୁ କହୁଥିଲି ଆପଣଙ୍କୁ ମୁଁ ଯେଉଁ ଅଟୋ ବୁକ୍ କରିଥିଲି ଆସିନାହାନ୍ତି ଏତେବେଳେ ହେଲେଣି କେଉଁଠି ହେଲେଣି ଗାନ୍ଧୀନଗର ଏତେ ବାଟରେ ଅଛନ୍ତି ଆପଣଙ୍କୁ ମୁଁ କାଲି କେତେଟାରେ ସମୟ ଦେଇଥିଲି ଆଠଟାରେ ସମୟ ଦେଇଥିଲି ଆଠଟା ପନ୍ଦର ହେଲାଣି ପୁଣି କହୁଛନ୍ତି ଗାନ୍ଧୀନଗରରେ ଅଛନ୍ତି ମୋର ପରୀକ୍ଷା ନଅଟାରେ ଅଛି ଆଉ ଆସିବା ଦରକାର ନାହିଁ ମୁଁ ଅଲଗା ଅଟୋରେ ଯିବି ହେରି ହେଉ ରଖୁଛି